ହଁ କୁହ ମାନେ କ'ଣ ପାଇଁ ଫୁଲ କେଉଁ ଫୁଲ ଦେଖାଇବି ଲକ୍ଷ୍ମୀ ଫୁଲ ଲକ୍ଷ୍ମୀ ପୂଜା ଲାଗି ତ ବହୁତ ଫୁଲ ବୋଲେ ଦରକାର ହୁଏ ଆମର ଗେଣ୍ଡୁ ଫୁଲ ସେବତୀ ଫୁଲ ରଜନୀଗନ୍ଧା ମକାବାଲି ଫୁଲ ଆପଣ କେଉଁଟା ନେବେ ଗୋଲାପ ଫୁଲ ଆପଣ ୟୁଜ୍ କରନ୍ତି କି ଗୋଲାପ ଫୁଲର ରେଟ୍ ତ ଦେଖନ୍ତୁ ଏଇଟା ବଡ଼ଟା ଦେଖନ୍ତୁ ଜ ଏବେ ଦେଖଉଛି ତମକୁ ଏଇଟାର ରେଟ୍ ହବ ଟିକେ ଏଇଟା ବେଶୀ ରୁହନ୍ତୁ ଏହାର ବଢ଼ିଆ ସ୍ମେଲ୍ ବି ଆସେ ଏଇଟା ଟିକେ ବେଶୀ କଷ୍ଟଲି ପଚାଶ ଟଙ୍କା ରହିବ ଏଇଟା ଟିକେ ଆଉ ବାକି ଯେଉଁ ଛୋଟଟା ଦେଖୁଛନ୍ତି ସେଇଟା ପଚିଶି ଟଙ୍କା ଆଉ ରଜନୀଗନ୍ଧା ଫୁଲ ଦେଖନ୍ତୁ ଏଇଟା ଏଇଠି ଯେଉଁ ଦେଖାଯାଉଛି ପୁରା ମାଳ ଗୋଟେ ଅଛି ଏ ଗୋଟେ ମାଳକୁ ଆମର ଶହେ ଟଙ୍କା ନଉଛୁ ରଜନୀଗନ୍ଧାର ଗେଣ୍ଡୁ ଫୁଲ ଅଛି ଦେଖନ୍ତୁ ଗେଣ୍ଡୁ ଫୁଲ ଯେଉଁ ଦିଅନ୍ତି ଳକ୍ଷ୍ମୀ ପୂଜାରେ ଘର ସାମ୍ନାରେ ଏଇଟା ଆମର ଗୋଟେ କିଲୋ ଗୋଟେ କିଲୋ ଶହେ ଟଙ୍କା ତ ଆପଣ କେଉଁଟା ନେବେ ପଦ୍ମ ଫୁଲ ନେବେନି କି ଆପଣ ପଦ୍ମ ଫୁଲ ପଚିଶି ଟଙ୍କା ଗୋଟେକୁ ଦେଖନ୍ତୁ ଏଇଟା ପଦ୍ମଫୁଲ ଏଇଟା ଦେଖନ୍ତୁ ଟିକେ ବଡ଼ ପଦ୍ମ ଏଇଟା ବଡ଼ଟା ଟିକେ ବେଶୀ ହେଇଥିବ ଏଇଟା ଟିକେ ପଚାଶ ଟଙ୍କା ଲାଗିବ ଗୋଟେକୁ ଆଉ ଛୋଟଟା ମାନେ ପଚିଶି ଟଙ୍କା ଏଇଠି ସବୁ ଫ୍ରେସ୍ରେ ରଖାଯାଇଛି ମ୍ୟାଡ଼ାମ୍ ଏଇଟା ସବୁ ଆମେ ଏବେ ପୁରା ଫ୍ରେସ୍ଟା ରଖିଛୁ ସାମ୍ନାରେ ଏବେ ଲକ୍ଷ୍ମୀ ପୂଜା ଆମେ ବି ଜାଣିଛୁ ସବୁ ଫ୍ରେସ୍ ଜିନିଷ ହିଁ ଆମେ ରଖୁଛୁ ଏଇଠି ହଁ ତୁଳସୀ ପତ୍ର ଅଛି ତୁଳସୀ ପତ୍ରର ଗୋଟେ ମାଳ ଆମେ ରଖିଛୁ ଅଁଳା ପତ୍ର ଅଛି ତୁଳସୀ ପତ୍ର ଅଛି ଆପଣ ଯାହା ପାଇବେ ଦୁବ ହଁ ଦୁବ ବି ଅଛି ଦେଖନ୍ତୁ ଏଇଟା ଏଇଟା ଆମେ ନିଜ ହାତରେ ଏଇଟାକୁ ମାନେ ନିଜେ କରିଛୁ ଗୋଟାଇ କି ଆଣିଛୁ ନିଜେ ଦେଖନ୍ତୁ ଏଇଟା ପୁରା ଫ୍ରେସ୍ ଗୁଲାବର ଦୁବ କେତେ ଦେବି କେତେ

ହୁଁ ହୁଁ ଆମେ ଶହେ ଟଙ୍କା ଦେଉଛୁ ହଁ ହଉ ଆଉ ଚମ୍ପା ଫୁଲ ଅଛି ଚମ୍ପା ଫୁଲ କ'ଣ ଦେଖାଇବି କି ଦେଖନ୍ତୁ ଏଇଟା ଚମ୍ପା ଫୁଲ ଏଇଠି ଆମେ ଏଥିରେ ରଖିଛୁ ଏଇଟା ବି ପୁରା ଫ୍ରେସ୍ଟା ବଢ଼ିଆ ସ୍ମେଲ୍ ବି ଦେଉଛି ସବୁ ଆପଣ ଦେଖିପାରିବେ ସେବତୀ ଫୁଲ ବି ଅଛି ମାଳତୀ ଫୁଲ ଅଛି କେଉଁ ଆଉ କେଉଁ ଫୁଲ ନେବେ କି ଏଇଠୁ ସେବତୀ ଆଉ ମାଳତୀ ବି ଲକ୍ଷ୍ମୀ ପୂଜାରେ ବହୁତ ମାନେ ଆକୁ ବ୍ୟବହାର କରନ୍ତି ବି ମଲ୍ଲୀ ଫୁଲ ମଲ୍ଲୀ ଫୁଲ ହଉ ମୁଁ ଗୋଟେ କାମ କରୁଛି ସବୁ ଫୁଲରୁ ଟିକେ ଟିକେ ଦେଇଦେଉଛି ଆପଣଙ୍କୁ ହେଲା ହୁଁ ହଉ ଠିକ୍ ଅଛି ମୁଁ ପ୍ୟାକ୍ କରି ଦଉଛି ଆପଣଙ୍କର ସବୁ ଟିକେ ଟିକେ କରି ଦଉଛି ହଁ ହଁ ମୁଁ କରି ଦେଉଛି ପ୍ୟାକ୍ଟା ଦେଉଛି ହଁ ମ୍ୟାଡ଼ମ୍ ଆପଣଙ୍କର ଏଇଟା ପ୍ୟାକ୍ ହେଇଗଲା ଆପଣ ଦେଖନ୍ତୁ ତ ସେ ସବୁ ଚିକେ ଟିକେ ଦେଇ ଦେଇଛି ଆଉ ଆପଣଙ୍କୁ କାଟିକି ଟିକେ ଡିସକାଉଣ୍ଟ୍ କରିକି ଏଇଟା ଟିକେ ମାନେ ପାଞ୍ଚଶହ ଟଙ୍କା ହେଲା କାଟିକି ସବୁ ଫୁଲରୁ ଦେଖନ୍ତୁ ମ୍ୟାଡ଼ାମ୍ ଆମର ବି ଟିକେ ଭାବନ୍ତୁ ଆମେ ବି କାଟିଛୁ ନା ଟିକେ କମ୍ ଆପଣ ଦେଖନ୍ତୁ କେଉଁ କେଉଁ ଫୁଲ ଦେଲି ପୁରା ଫ୍ରେସ୍ ଫୁଲ ଏକଦମ୍ ଦେଖନ୍ତୁ ନିଜେ ଦେଖନ୍ତୁ ଆପଣ ଜାଣି ପାରିବେ କେମିତି ପ୍ରକାର ଫୁଲ ସେ ହଁ ପାଞ୍ଚ ଶହ ଟଙ୍କା ହେଲା ମ୍ୟାମ୍ ହଉ ମ୍ୟାଡ଼ାମ୍ ଧନ୍ୟବାଦ